ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତୀୟ ଅର୍ଥନୀତି ଅନେକ ରୂପେ ସୁଦୃଢ଼ ଓ ସମୃଦ୍ଧ ହୋଇପାରିଛି ଯେପରିକି ଅନେକ ବିକଶିତ ଦେଶଗୁଡ଼ିକ ମଧ୍ୟରେ ବନ୍ଧୁତ୍ଵର ସମ୍ପର୍କ ଗଢ଼ି ଅଳ୍ପ ମୂଲ୍ୟରେ ଆମଦାନୀ କରି ଅଧିକ ଦ୍ରବ୍ୟ ବା ଅଧିକ ଦରର ବସ୍ତୁ ରପ୍ତାନି କରିବା ଦ୍ଵାରା ଲାଭବାନ ହୋଇ ନିଜର ଅର୍ଥନୀତିକୁ ଆଗେଇବାରେ ଲାଗିଛି ଏବଂ ଶିଳ୍ପ ଡିଜିଟାଲ୍ ପେମେଣ୍ଟ ବ୍ୟାଙ୍କିଙ୍ଗ ଇତ୍ୟାଦି କ୍ଷେତ୍ରକୁ ଅର୍ଥନୀତି ସମୃଦ୍ଧ ହେବା ଦ୍ଵାରା ଏମାନଙ୍କୁ ମଧ୍ୟ ସାହାଯ୍ୟ ମିଳିପାରୁଛି ଯେପରିକି ଆମର ୟୁପିଆଇ ପେମେଣ୍ଟ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ଏବଂ ବହୁ ବିକଶିତ ଦେଶମାନେ ଏହାକୁ ଅନୁସରଣ କରିବାରେ ଲାଗିଛନ୍ତି ଯାହାକୁ ଦେଖି ଆମକୁ ଅତ୍ୟନ୍ତ ଆନନ୍ଦିତ ଲାଗୁଅଛି